ମାଛକେ ମୋତେ ବହୁତ୍ କଷ୍ଟକର ଲାଗ୍ସି ମାଛ୍ ଗୁଟେ ଆନମି ତାହାକେ ଧୁଇମି ତାର୍ କାତି ଛଡ଼ାମି ତାର୍ ପୁଟା ବାହାର୍ କରାମି ତାହାକେ ପିସ୍ ପିସ୍ କରି କାଟମି ତାହାକେ ଛାନମି ଆଉ ତାର୍ ଲାଗି ଫିର୍ ମସଲା ବାଟମି ତାପରେ ତାହାକେ କସମି ବୋଲେ ଇ ଜିନିଷ୍ଟା ମୋତେ ବହୁତ୍ କଷ୍ଟ ଲାଗ୍ସି ହେଲେ ଖାଏବା ଲାଗି ବହୁତ୍ ଟେଷ୍ଟି ଲାଗ୍ସି ବନାବାର୍ କେ ଚାହୁଁଛେ ହେଲେ ଏତକି କାମ୍ କର୍ବା ଲାଗି ମୋତେ କେତେ କଷ୍ଟ ଲାଗୁଛେ ବହୁତ୍ ପରିଶ୍ରମ ଲାଗ୍ସି ତାର୍ ଲାଗି ବୋଲିକରି ମାଛକେ ଆନ୍ମି ମାଛ୍ ଆନି ସାର୍ମି କି ତାହାକେ ଆଗ ରଖମି ତାହାକେ କାଟ୍ମି ତାର୍ କାତି ଛଡ଼ାମି ତାହାକେ ଦୁଇ ଥର୍ ତିନ୍ ଥର୍ ଚାର୍ ଥର୍ କରି ଧୁଇମି ସଫା କରମି ତାର୍ ପରେ ତାର୍ ନୁନ୍ ହଲଦୀ ଲଗାମି ଲଗେଇ ସାର୍ମି ତାର୍ ପରେ ଛାନ୍ମି ତାହାକେ ଛାନି ସାର୍ମି ତାର୍ ପରେ ସେଟାକେ ଫେର୍ ଘାଏ ମସଲା ବାଟିକିରି ତାହାକେ ବେସର୍ ବାଟିକରି ତାହାକେ କସ୍ମି ସେଟା କରି ସାର୍ମି ତାର୍ ପରେ ତ ସେଟା ମୁଇଁ ଖାଇପାର୍ମି ସେଥିଲାଗି ମୋତେ ଏତେ କଷ୍ଟ ଲାଗ୍ସି ଲେକିନ୍ ଖାଏବା ଲାଗି ମୋତେ ବହୁତ୍ ଇଚ୍ଛା ତାହାକେ କେନ୍ତା କରି କରି ଖାଏବାର୍ ଲାଗି ଚେଷ୍ଟା ସହଜ୍ ଉପାୟନ କର୍ମି ବଲୁଛେଁ ଯେ ହେଇନେଇ ପାରୁଛେ ବେଲେ ସେଟାକେ କେନ୍ତା କର୍ମି ଧୁଇମି ବେଲେକେ କିନି ଗୁଟକେ ମୋତେ କଧରା ଲାଗ୍ସି